ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ପ୍ରକାରର ବିକାଶ ମୂଳକ କାମ କରିହେବ ଯେମିତିକି ଢେଙ୍କାନାଳ ଜିଲ୍ଲା ହେଉଛି ଏକ କୃଷି ପ୍ରଧାନ ଜିଲ୍ଲା ଏଠାରେ ଲୋକ ମାନେ ବିଭିନ୍ନ ପ୍ରକାରର ଚାଷ କରିଥାନ୍ତି ଯେମିତିକି ଧାନ ଗହମ ବିରି ମୁଗ କୋଳଥ ବାଦାମ ସୋରିଷ ଓ ବିଭିନ୍ନ ପ୍ରକାରର ପନିପରିବା ଏହି ସବୁ ଚାଷ ମାଧ୍ୟମରେ ଆମ ଅଞ୍ଚଳର ଅର୍ଥନୀତିକ କୁ ସୁଦୃଢ କରିହେବ କାରଣ ଆମ ଜିଲ୍ଲାରେ କୃଷକ ମାନଙ୍କର ସଂଖ୍ୟା ଅଧିକ ଓ ଚାଷ ଜମିରେ ମଧ୍ୟ ଅଭାବ ନାହିଁ କିନ୍ତୁ ଏଠାରେ ପାହାଡ଼ ଜାଗା ହୋଇଥିବାରୁ ସବୁବେଳେ ଜଳ ସଙ୍କଟ ଦେଖା ଦେଇଥାଏ ଯାହାଦ୍ୱାରା ସଠିକ ପ୍ରଣାଳୀରେ ଚାଷ ହେଉପାରିନାହିଁ ଯଦି ଏଠାରେ କେନାଲ ଓ ବୋରିୱେଲର ସୁବିଧା ଯଦି କରି ଦିଆଯାନ୍ତା ତାହେଲେ ଏଠାରେ ଏଠାକାର ଚାଷୀ ବହୁତ ଉପକୃତ ହୁଅନ୍ତେ ଓ ଚାଷ କରି ଅଧିକ ଟଙ୍କା ଉପାର୍ଜନା କରିବା ସହ ଏଠାକାର ଅଞ୍ଚଳ ମଧ୍ୟ ଉନ୍ନତି ହୋଇଥାନ୍ତା